ମୋର ସବ ବଡ଼ ଶକ୍ତି ହେଲା ମୁଁ ଭଲ କାମ କରେ ମୋ ଧାନ ଚାଷ ଭଲ କରେ ମୋର ଯେତେ ସବୁ ଘରେ କାମ କୁହନ୍ତି ମୁଁ ସବୁ କାମ କରେ ମୁଁ କାହାକୁ ମନା କରେନି ସାଙ୍ଗ ସାଙ୍ଗସାଥି କ୍ଷେତ୍ର ସବୁ କାମ ଭଲରେ କରେ ମୋତେ ବଗିଚା କାମ କରିବାକୁ ଭଲ ଲାଗେ ଫୁଲ ଗଛ ଲଗେଇବାକୁ ଭଲ ଲାଗେ ପାଣି ଦେବାକୁ ଭଲ ଲାଗେ ମୁଁ ସବୁଠାରୁ ଫୁଲ ଫଳ ଚାଷ ସବୁ ଭଲ କରେ ମୁଁ ମୋତେ ଗାଡ଼ି ଚଢ଼ିବାକୁ ଭଲ ଲାଗେ ଯେତେ ଯାହା ଗାଡ଼ି ହେଉ ମୁଁ ଭଲରେ ଚଢ଼ିବାକୁ ମୋତେ ଭଲ ଲାଗେ ସବୁ ପନିପରିବା ଚାଷ ମଧ୍ୟ କରେ ମୋତେ ଯିଏ ଯେଉଁ କାମ କରେ କୁହନ୍ତି କରିବାକୁ ମୁଁ ମନା କରେ ନାହିଁ ମୁଁ ସବୁ କାମ ଭଲରେ କରିଦିଏ ସାଙ୍ଗ ହେଉ ସାଥି ହେଉ ସମସ୍ତଙ୍କ ଘର କାମ ମୁଁ ସମସ୍ତଙ୍କର କରେ ଆଉ ମୋର ଏଇଟା ଗୋଟିଏ କାମ ହେଲା ମୁଁ ଭଲ ମୋତେ ଖାଲି ନିଦ ଲାଗେ ମୋ ଅଳ ଦୁର୍ବଳତା କାରଣ ହେଲା ଶୋଇବା ଶୋଇବା ଛଡ଼ା ମୁଁ ଆଉ କିଛି ଜାଣିନି ରବିବାର ଛୁଟି ହେଲେ ତ ଭଲ ମୁଁ ଶୋଇଥିବି ଯେ ଶୋଇଥିବି ଶୋଇଥିବି